ବୌଦ୍ଧ ଜିଲ୍ଲାର ଜଳବାୟୁ ସାଧାରଣତଃ ଉଷ୍ମ ଜଳବାୟୁ ଏବଂ ଏହି ଉଷ୍ମ ଜଳବାୟୁ ଫଳରେ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ଦିନରେ ଲୁ ବାୟୁ ପ୍ରବାହିତ ହୋଇଥାଏ ଯାହାଫଳରେ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି ଏବଂ ଏହି ସମୟରେ କେବଳ ଘରେ ହିଁ ରହିଥାନ୍ତି କିନ୍ତୁ ଶୀତ ଦିନରେ ଏଠାରେ ବହୁତ ଥଣ୍ଡା ପଡ଼ିଥାଏ ଯାହାଫଳରେ ଲୋକମାନେ ଇନେ ଆରାମସେ ଜୀବନ ଯାପନ କରସନ୍ ଏବଂ ଶୀତରୁ ବଞ୍ଚବାର୍ ଲାଗି ବିଭିନ୍ନ ସ୍ଥାନରେ ଛୋଟ ଛୋଟ କୁଡ଼ିଆ କରିକି ସେଠାରେ ସକାଳ ପ୍ରଭାତରେ ଯାଇକି କାଠ ଜାଳି ନିଆଁର ଉପଭୋଗ କରିଥାନ୍ତି ଏବଂ ବର୍ଷାଦିନେ ଏଠାରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥାଏ ଯାହାଫଳରେ ଲୋକମାନେ ତାଙ୍କର ଦୈନନ୍ଦିନ କାର୍ଯ୍ୟରେ ନିବୃତ ରହେସନ୍